ଆମ ଅଞ୍ଚଳରେ ମୋର ବ୍ୟବସାୟ ଆରମ୍ଭ ହୋଇପାରିବ କାରଣ ଆମ ଗାଁ ଅଞ୍ଚଳରେ ବେଶୀ ସୁବିଧା ନାହିଁ ବ୍ୟବସାୟ ହେଲେ ସୁବିଧା ହୋଇପାରିବ କାରଣ ଆମ ଗାଁ ଅଞ୍ଚଳରେ ବେଶୀ କୃଷକମାନେ ବସବାସ କରନ୍ତି ଏବଂ ସମସ୍ତେ ଚାଷବାସ ମଧ୍ୟ କରିଥାନ୍ତି ଚାଷବାସ ଉପରେ ବ୍ୟବସାୟ ହୋଇପାରିବ କୃଷକ ବଜାର କୃଷକ ପର୍ଯ୍ୟଟନ କାର୍ଯ୍ୟ କୃଷି ଠିକା ସେବା କାରଣ ସେଇ ବ୍ୟବସ୍ଥା ଥିଲେ କୃଷକମାନେ ତା'ର ବ୍ୟବସାୟ କରିପାରିବେ